ହ୍ୟାଲୋ ଆରେ କ'ଣ କରୁଛୁ ହଁ ଆରେ ବରହମପୁର ଯିବା ଆଉ ମୁଁ ଯାଉଛି ଆଉ ବରହମପୁର ରେ ତ ପୁରୀ ଉପମା ଫେମସ ଆଉ ଆଜି ଗୋଟେ ପୁରୀ ଉପମା ବାଡ଼େଇ ଦେବା ଆଉ କ'ଣ ଆଉ ପୁରୀ ଉପମା ଖାଇସାରିଲା ପରେ ଆଉ କୁଆଡ଼େ ଯିବା ବୁଲିବା ପାଇଁ ଆଉ ପୁରୀ ଉପମା ଖାଇ ସାରିଲା ପରେ ବରହମପୁର ରେ ସେଇଟା ଗୋପାଳପୁର ଆଉ କେମତି ଯିବା ଟ୍ରେନ ରେ ଆଉ ଆଉ କ'ଣ କ'ଣ ଖାଇବା ଖାଲି ପୁରୀ ଉପମା ଖାଇବା

ହଁ